ହଁ ଆମେ ମିଟିଂରେ ଯୋଗ ଦେଇଛୁଁ ଓ ଭିଡ଼ିଓ କନ୍ଫରେନ୍ସର କିମ୍ବା ସେବା ବ୍ୟବହାର ବି କରିଛୁଁ ଆମେ ମିଟିଂରେ ଯାଇଥିଲୁ ଦିନେ ଆଉ ମିଟିଂ ବି କଲୁ ଆଉ ଭିଡ଼ିଓ କନ୍ଫରେନ୍ସ୍ ବି କରିଥିଲୁ ଆମର ମିଟିଂ ବହୁତ୍ ଭଲ ଭାବରେ ହୋଇଥିଲା ରିମୋଟ୍ ଭାବେ ଯାହାକୁ ଆମେ ସଂଯୋଗ ବି କଲୁ ଆମେ ମିଟିଙ୍ଗ୍ରେ ଯୋଗ ଦେଇଥିବା ଯୋଗ ଦେଇଥିବା ଆମକୁ ଭଲ ଲାଗେ ମିଟିଂ ବି କରିବାକୁ ଭଲ ଲାଗେ ସମସ୍ତସ୍ତଙ୍କ ସହିତ ଆମେ ବସି ମିଟିଂ କରିଥାଉ ହେଲେ ଆମର ଭିଡ଼ିଓ କନ୍ଫରେନ୍ସ୍ରେ ବି କଥା ହେବାକୁ ପଡ଼ୁଥିଲା ଆଉ ଆମେ ଭିଡ଼ିଓ କନ୍ଫରେନ୍ସରେ ବି କଥା ହେଉ ଆମେ ମିଟିଂର ଶେଷ ହେବା ପର୍ଯ୍ୟନ୍ତ ଆମେ ବସିଥାଉ କନ୍ଫରେନ୍ସ୍ ଅଫ୍ ବି ମଧ୍ୟ କରିବାକୁ କହୁଥିଲେ ଆମେ କରିଦେଉଥିଲୁ ଆମର ଅଭିଜ୍ଞତା ଥିଲା ଯାହା ପସନ୍ଦ ନାପସନ୍ଦ ଏଇୟା ଏମିତି କିଛି ଭଳି ବି ନଥିଲା ଆମକୁ ସବୁ ଭଲ ଲାଗେ ସବୁ ଖରାପ ଲାଗେ ଆମେ ମିଟିଂରେ ସଂଯୋଗ ବି କରିଥାଉ